ଦୋକାନରୁ ଗୋଟିଏ ମୋବାଇଲ୍ ଫୋନ୍ ନେଇଥିଲି ଦୋକାନୀ କେଜାଣି କେମିତି ମୋବାଇଲ୍ ଫୋନ୍ ଦେଲା ମୋବାଇଲରେ ବାରମ୍ବାର ଖରାପ ହେବାକୁ ଲାଗିଲା ଖରାପ ହେବାପରେ ସଜେଇଲି ଦଶେଇବା ପରେ ତାର ଡିସ୍ପ୍ଲେ ଗଲା ହଁ ସେଇଟା ମୁଁ ପନ୍ଦର ହଜାର ଟଙ୍କା ଦେଇ କିଣିଥିଲି ମୋବାଇଲ୍ରେ ସଜ କଲା ପରେ ବି ଆଉଥରେ ତାର ଖରାପ ହେଲା ଖରାପ ସଜେଇବାରେ ବି ମୁଁ ଫେରେ ପଚିଶ ତିରିଶ ଦେଇକି ତା' ଡିସ୍ପ୍ଲେ ଲଗେଇଲି ବି ସେ ମୋବାଇଲ୍ ଆଉ କାମ ଦେଲାନି ବାଧ୍ୟ ହେଇ ମୁଁ ଆଉ ଗୋଟିଏ ନୂଆ ମୋବାଇଲ୍ କିଣିଲି